ହୁଁ ଏମିତି ହୁଁ ଭଲ ନାଇମ ଗାଁର ରାସ୍ତାଘାଟ ବି ତ ଭଲ ନାହିଁ ନୂଆ ସରକାର ଆସିଲେ ଆଇଲେ ବି କ'ଣ ହେବ କି ନୂଆ ସରକାର ଆସିଲା ହଁ ଫାଇଭ୍ ଟି ହଁ ହେବ ତ କହୁଛନ୍ତି କ'ଣ ଅଛି ହଁ ସବୁ ତ ଏବେ ତ ନୂଆ ସରକାର ଆସିଲା କ'ଣ ହେବ ହଁ ନୂଆ ସରକାର ତ ଆସିଲା ଏବେ କ'ଣ କରୁଛନ୍ତି କି ଦେଖିବା ସ୍କୁଲ୍ ହେଲା ଯେ ସୁବିଧା ନାହିଁ ତ ହେଲାଣି

ଆମର ଗାଁରେ ତ ବେଶୀ ଅସୁବିଧା ହେଉଛି ରାସ୍ତା ଘାଟ ପାଣି ଆଉ ନୂଆ ଯୋଜନା ଯାକ କେବେ ଷ୍ଟାର୍ଟ ହେବ କି ଆଉ କ'ଣ ହାଲ୍ ଚାଲ୍ ଆଉ ତୁମର ଆଡ଼େ କେମିତି ରାସ୍ତା ଘାଟ ହୁଁ କୁଆଡ଼େ ଯାଇ ହେଉ ନାହିଁ ରାସ୍ତା ଘାଟ ଖରାପ ଯୋଗୁଁ ବହୁତ ଅସୁବିଧା ହେଉଛି ଗାଁ ଯାଇ ହେଉ ନାହିଁ ଗାଡ଼ି ଘୋଡ଼ା କିଛି ନାହିଁ ନୂଆ ସରକାର ତ କେମିତି କରିଦେଲାଣି ହ ହଉ ରଖୁଛି ପରେ କଥା ହେବା